ରୋଷେଇ ମୁଁ ୟୁଟ୍ୟୁବରୁ ମଧ୍ୟ ଶିଖେ ଟିଭିରେ ଦେଖେ ଓଡ଼ିଆ ଚ୍ୟାନେଲରେ ବଙ୍ଗାଳୀ ଚ୍ୟାନେଲର ହିନ୍ଦୀ ଚ୍ୟାନେଲର ବହୁତ ପ୍ରକାର ମୁଁ ରୋଷେଇ ଶିଖି ସାରିଛି ବା ଏବେ ମଧ୍ୟ ଦେଖୁଛି ସେସବୁ ରୋଷେଇ ଘରେ ମଧ୍ୟ ମୁଁ କରେ ଖାଇବାକୁ ବହୁତ ଟେଷ୍ଟି ମଧ୍ୟ ହେଇଥାଏ ଖାଇବାକୁ ଲୋକମାନଙ୍କୁ ମଧ୍ୟ ଡାକି ଡାକି ଦିଏ କି ଘରେ ପିଲା ଛୁଆ ମଧ୍ୟ ବହୁତ ଭଲ କହିଥାଏ ଖାଇବାକୁ ମଧ୍ୟ ଭଲ ଲାଗୁଥାଏ ବାରମ୍ବାର କରିବାକୁ ମଧ୍ୟ ଇଚ୍ଛା ଲାଗେ ରୋଷେଇ କରିବାର ମୋତେ ବହୁତ ଆଗ୍ରହ ମୁଁ ବହୁତ ପ୍ରକାର ରୋଷେଇ କରେ ଖୁଆଇବାକୁ ମଧ୍ୟ ଭଲ ଲାଗେ ଆଉ ରୋଷେଇ ଏବେ ମଧ୍ୟ ମୁଁ ଶିଖେ ଏବେ ମଧ୍ୟ ମୁଁ ୟୁଟ୍ୟୁବରେ ଦେଖେ ଚ୍ୟାନେଲରେ ମଧ୍ୟ ଦେଖେ ଶିଖିବାକୁ ମଧ୍ୟ ମୋତେ ବହୁତ ଭଲ ଲାଗେ ଖାଇବାକୁ ଭଲ ଲାଗେ ଆଉ ସମସ୍ତଙ୍କୁ ଖୁଆାଇବାକୁ ମଧ୍ୟ